ଆଜ୍ଞା ମୁଁ ଆପଣଙ୍କ କମ୍ପାନୀରେ ଖାଇବା ଜିନିଷ ଅର୍ଡ଼ର କରିଥିଲି ଡେଲିଭରୀବାଲା ଯେଉଁ ଆଣିକି ମତେ ଦେଲେ ସେ ଜିନିଷ ସବୁ ଏପଟ ସେପଟ ହୋଇଯାଇଛି ଝୋଳ ଗଳିପଡ଼ିଛି ଭଜା ବିଛାଇ ହୋଇଯାଇଛି ଏଇସବୁ ଅବସ୍ଥା ହୋଇଛି ଖାଇବା ଉପଯୋଗୀ ହେଉନାହିଁ ତେଣୁ ଆପଣ ଭଲ ଖାଦ୍ୟ ମୋତେ ଆଣିକି ଦିଅନ୍ତୁ ବା ମୋର ଟଙ୍କା ମୋତେ ଫେରସ୍ତ ଦିଅନ୍ତୁ